ମୁଁ ଗୋଟେ ଫ୍ୟାନ୍ ଆଣିଥିଲି କେନ୍ଦ୍ରାପଡ଼ା ହୋଲସେଲ୍ ଦୋକାନରୁ ଯେ କି ଆମର ପ୍ରତ୍ୟେକ ଜିନିଷ କେନ୍ଦ୍ରାପଡ଼ା ହୋଲସେଲ୍ ଡିଲର୍ ରୁ ଆସେ ପ୍ରତ୍ୟେକ ଘରର ଇଲେକ୍ଟଟ୍ରି ଜିନିଷ ମୋର ଏଥରକ ଯେଉଁ ଫ୍ୟାନ୍ ଟି ଆଣିଥିଲି ଉଷାର ସେ କମ୍ପାନୀ ଆଦୌ ଭଲ ପଡ଼ିଲା ନାହିଁ ମୁଁ ଯେତେବେଳେ ୱାରେଣ୍ଟି ଦୁଇ ବର୍ଷ ଦେଇଥିଲା ମୁଁ ଯେ ଛଅ ମାସ ପରେ ଫ୍ୟାନ୍ ଟି ନେଇକିନି ଦୋକାନକୁ ଗଲି ସିଏ କହିଲା ଆପଣଙ୍କ ଫ୍ୟାନ୍ କ'ଣ ହେଇଛି ମୁଁ କହିଲି ଫ୍ୟାନ୍ ଜମାରୁ ଚାଲୁ ନାହିଁ ଆପଣ ଦେଖନ୍ତୁ କ'ଣ ହେଇଛି ଆମେ ତ ଜାଣିଥିଲେ ଆପଣଙ୍କ କତିକି କାହିଁକି ଆଣିଥାନ୍ତୁ ଆପଣ ଚେକ୍ କରନ୍ତୁ କ'ଣ ହେଇଛି ଆପଣ ଦୁଇ ବର୍ଷ ୱାରେଣ୍ଟି ଦେଇଛନ୍ତି ଆପଣ ଫ୍ୟାନ୍ ଚେକ୍ କରି ଆମକୁ ନୂଆ ଫ୍ୟାନ୍ ଦିଅନ୍ତୁ ଦୋକାନୀ ଚେକ୍ କଲା କହିଲା ନାହିଁ ଏହାର ଇଏ ରିଟର୍ନ୍ ହେଇପାରିବ ନାହିଁ କାହିଁକି ନା ଫ୍ୟାନ୍ ପୋଡ଼ି ଯାଇଛି ମୁଁ କହିଲି ଫ୍ୟାନ୍ ପୋଡ଼ିଲା କେମିତି ଫ୍ୟାନ୍ ପୋଡ଼ିବାର କାରଣ କ'ଣ ପୁଣି ଆପଣ ତ ୱାରେଣ୍ଟି ଦେଇଛନ୍ତି ଆପଣ ଫ୍ୟାନ୍ ଆମେ ତ ରେଗୁଲେଟର୍ ଲଗେଇଛୁ ଫ୍ୟାନ୍ ପୋଡ଼ିଲା କାହିଁକି ଦୋକାନୀ ଆଉ ରିଟର୍ନ୍ କଲା ନାହିଁ ମୁଁ ବିରକ୍ତ ପାଇ ଲାଷ୍ଟ୍କୁ ଅନ୍ୟ ଦୋକାନରୁ ଯାଇଁ ନୂଆ ଫ୍ୟାନ୍ ଟେ ଆଣିଲି